ହଁ ମୁଁ ସେୟାର୍ ମାର୍କେଟ୍କୁ ପଇସା ଲଗାଏ ମୋର ବାରମ୍ବାର ମଧ୍ୟ ପଇସା ଲସ୍ ହୋଇଯାଇଛି ମୁଁ ସେ ସେଥିପାଇଁ ମଧ୍ୟ ମୋର ସିଚୁଏଶନ୍ ବହୁତ ଖରାପ ହୋଇଯାଇଥିଲା ଦିଜିଟାଲ୍ ଆତ୍ମା ମଧ୍ୟ ପଇସାଗୁଡ଼ିକୁ ଡ଼ିପ୍ ଆପ୍ ଅନ୍ୟ ଓ ଅନ୍ୟ କେତେଗୁଡ଼ିକ ଆପ୍ ଅଛି ସେ ଆପ୍ରେ ମୁଁ ଲଗାଏ ଏବଂ ମୁଁ ଲାଭବାନ ମଧ୍ୟ ହୋଇଛି ଏବଂ ଆମ ଆଖପାଖ ଲୋକମାନଙ୍କ ଅଞ୍ଚଳଙ୍କ ମଧ୍ୟରେ ମୁଁ ମଧ୍ୟ ଏହା କହିଛି ସେମାନେ ମଧ୍ୟ ଡିଜିଟାଲ୍ ଆପ୍ ବ୍ୟବହାର କରି ଲାଭବାନ ହୋଇଛନ୍ତି

ସେମାନେ ମଧ୍ୟ ତାଙ୍କ ପରିବାରରେ ଭଲରେ ଚଳିପାରୁଛନ୍ତି ଏବଂ ମୁଁ ମଧ୍ୟ ଆପ୍ ସାହାଯ୍ୟରେ ବହୁତ ଲାଭବାନ ହୋଇପାରୁଛି ଏବଂ ମୋ ପରିବାର ମଧ୍ୟ ଭଲରେ ଚଳିପାରୁଛନ୍ତି ଏ ଆପ୍ଗୁଡ଼ିକ ଗଭର୍ଣ୍ଣମେଣ୍ଟ୍ ଗଭର୍ଣ୍ଣମେଣ୍ଟ୍ ମଧ୍ୟ କିଛି ମାତ୍ରାରେ ପ୍ରୋଭାଇଡ଼୍ କରୁଛି ଏ ଆପ୍ ସାହାଯ୍ୟରେ ଛୋଟରୁ ବଡ଼ ମଧ୍ୟ ଏ ଆପ୍ରୁ ବ୍ୟବହାର କରିପାରିବେ ଏ ଆପ୍ରୁ ମଧ୍ୟ ଆମେ ଶହେ ଟଙ୍କାର ବ୍ୟବହାର କରିକିନା ଲକ୍ଷ ପର୍ଯ୍ୟନ୍ତ ଏହାକୁ ମଧ୍ୟ ଏହାକୁ ଲଗାଇ ପାରିବା ଏଥିରେ ମଧ୍ୟ ବୁଡ଼ିବାର କିଛି ଚାନ୍ସ୍ ନାହିଁ ସେଥିପାଇଁ ମୁଁ ଭାବୁଛି ଯେ ଏଇ ଡିଜିଟାଲ୍ ଆପ୍ଗୁଡ଼ିକ ଲୋକମାନଙ୍କ ପାଇଁ ବହୁତ ଭଲ ଲୋକମାନେ ମଧ୍ୟ ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରିବା ଦରକାର